ମୁଁ ମୋର ନୂତନ ଇମେଲ୍ ଆଡ୍ରେସ୍ ତିଆରି କରିଛି ଏବଂ ମୁଁ ପି ଏମ୍ କେ ବିି ୱାଇ ପୋଷ୍ଟାଲ୍ରେ ନିଜର ସୁବିଧା ପାଇାଇବାକୁ ଚାହୁଁଛି ସେଥିପାଇଁ ମୁଁ ଆପଣଙ୍କୁ ବିନୀତ ଅନୁରୋଧ କରେ କି ମତେ ଏସବୁ ସୁବିଧା ଦିଅନ୍ତୁ ଯାହା ସୁବିଧା ପାଇବାର ଯୋଗ୍ୟ ମୁଁ ମୁଁ ପି ଏମ୍ କେ ବିି ୱାଇ କାର୍ଡ଼୍ ଦ୍ୱାରା ପାଇପାରିବି